ମୋ ଗାଁ ମୋ ପାଇଁ ସ୍ଵର୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ ମୋ ଗାଁ ଚାରିପଟେ ପାହାଡ଼ ପ ପାହାଡ଼ ପର୍ବତ ଘେରି ରହିଛି ତା ମଝିରେ ମୋ ଗାଁ ମୁଁ ଯେଉଁଠି ଜନ୍ମ ହେଇଛି ସେଇ ଗାଁ ର ପାଣି ପବନ ରେ ବଢ଼ିଛି ସେଇ ଗାଁ ର ସୌନ୍ଦର୍ଯ୍ୟ କୁ ମୁଁ ସ୍ଵର୍ଗ ଠୁ ବି ବେଶୀ ସୁନ୍ଦର ବୋଲି ମନେ ହୁଏ କାରଣ ମୋ ଗାଁ ଚାରିପଟେ ଚାରିପଟେ ବିଭିନ୍ନ ପ୍ରକାର ମଉଳ ଗଛ ଆମ୍ବ ଗଛ ଜାମ୍ବ ଗଛ ପଣସ ଗଛ ଇତ୍ୟାଦି ଗଛ ଅଛି ସେହି ଗଛ ରୁ ଲୋକମାନେ ଖରାଦିନେ ମହୁଳ ଫୁଲ କାଢ଼ିକି ଶୁଖାଇ ପଇସା ପାଆନ୍ତି ଆମ୍ଭ ଆମ୍ଭ ବି ପ୍ରଚୁର ପରିମାଣ ରେ ଗାଁ ରେ ପାଆନ୍ତି ମହୁଲ ପାଆନ୍ତି ଆମ୍ବ ପାହାନ୍ତି ଫଣସ ପାଆନ୍ତି ଓ ଗାଁ ସ୍ ଗାଁ ଚାରିପଟେ ଗାଁ ପାଖରେ ଏକ ନଦୀ ଯାଉଛି ବଂଶ ଧରା ନଦୀ ସେଇ ନଦୀ ରେ ସମସ୍ତେ ସଖାଳେ ସନ୍ଧ୍ୟା ସବୁବେଳେ ଗା ଗାଧେଇବା ପାଇଁ ସୁବିଧା ସବୁକିଛି ସୁବିଧା ହୁଏ ପାଣି ପାଖରେ ଥିଲେ ଓ ଝରଣା ବି ଅଛି ମୋ ଗାଁ ଦେଖିବାକୁ ବହୁତ ସୁନ୍ଦର ମୋ ମୋ ଗାଁ କିଛି ପାର୍ଶ୍ବ ରେ ମନ୍ଦିର ଶିବ ମନ୍ଦିର ମାଣିକେଶ୍ବରୀ ମନ୍ଦିର ଅବସ୍ଥିତ ସେଠାକୁ ବହୁତ ଦୂରରୁ ଲୋକମାନେ ଆସନ୍ତି ଆସନ୍ତି ମୋ ଗାଁ ରେ ସବୁ ସୁବିଧା ପାଇପାରୁ ଆମେ କାଇଁକି ନା ମୋ ଗାଁରେ ଯେହେତୁ ଆମେ ବଜାରରୁ ପନିପରିବା ନ ପାଇଲେ ବି ଜଙ୍ଗଲରୁ ଆମେ କିଛି ଶାଗ ସଂଗ୍ରହ ବା କନ୍ଦା ସଂଗ୍ରହ କରି ପରିବାରରେ ସେଇଟା ଭରଣ ପୋଷଣ କରି ଚଳୁ କାଠ ପତ୍ର ସବୁ ଆମକୁ ଆରମ ସେ ମିଳେ ଲାଖ ମିଳେ ମହୁ ମିଳେ ଆଉ ବିଶୁଦ୍ଧ ଅମ୍ଳଜାନ ବି ଆମେ ପାଉ ଖୁସି ରେ ରହୁ ଆମ ଗାଁ ରେ